ଖୋଲା ପାଣିରେ ପହଁରିବା ସମୟରେ ସୁରକ୍ଷିତ ରହିବାର ହେଲେ ପ୍ରଥମତଃ ଆମ ମାନଙ୍କୁ ପହଁରିବା ଜାଣିଥିବା ଦରକାର ପହଁରା ଦ୍ୱାରା ଆମେ ବୁଡ଼ି ପାରିବା ନାହିଁ ତା ସହିତ ଆମ ପାଖରେ ଲାଇଫ୍ ଜ୍ୟାକେଟ ଟିଉ ରହିବା ଦରକାର ଆମେ ଯେତେ ଦୂରକୁ କିମ୍ବା ଜଳାଶୟରେ ପହଁରିବା ସମୟରେ ଆମେ ବୁଡ଼ି ପାରିବା ନାହିଁ ଆମର ଯେତେବେଳେ ଖୋଲା ପାଣି ଥାଏ ତା ତଳେ ମଧ୍ୟ ବଡ଼ ବଡ଼ ପଥର ଥାଏ ବିଭିନ୍ନ କାଚ ବି ମଧ୍ୟ ଥାଏ କାଚ ଗୁଣ୍ଡହଙ୍କା ମଧ୍ୟ ଥାଏ ତା ସହିତ ଶୈବାଳ ଦୃଢ଼ ପ୍ରଭାହ ମାନେ ଶୈବାଳ କେତେ କେତେ ଗୁଡ଼ିଏ ଗଛ ମଧ୍ୟ ପାଣିରେ ଭିତରେ ଥାଏ ଯାହା ଦ୍ୱାରା ଆମେ ବୁଡ଼ି ଯଦି ଆମେ ବୁଡ଼ି ଯାଉଛେ ଆମେ ଯଦି ପହଁରା ପହଁରିବା ପାରିବା ନାହିଁ ତାହେଲେ ଆମର ମୁଣ୍ଡ କିମ୍ବା ପଥରରେ ମାଡ଼ ହୋଇଯାଇଥାଏ କିମ୍ବା ଶୈବାଳ ମାନେ ଗଛ ଗୁଡ଼େ ଯେଉଁ ଥାଏ ସେଙ୍କ ନଟିରେ ଆମ ଗୋଡ଼ ମଧ୍ୟ ଗୁଡ଼େଇ ହୋଇଯାଇଥାଏ ଆମେ ବାହାରକୁ ଆସିପାରିବା ନାହିଁ ଯଦି ବି ଆମେ ବୁଡ଼ିଯାଉଛେ ଆମ ପାଖରେ ଥିବା ସେହି ଜଳାଶୟ ପାଖପାଖିରେ ଲୋକ ଥିବା ଲୋକ ଥାଆନ୍ତି ସେମାନେ ମଧ୍ୟ ଉଦ୍ଧାର କରନ୍ତି କିମ୍ବା ରଶି କିମ୍ବା ନିଜେ ମଧ୍ୟ ପାଣିକୁ ଯାଇ ଉଦ୍ଧାର କରନ୍ତି